ମୋର ଅଗଣାରେ ଗୋଟିଏ ବଗିଚା କରିଛି କି ସେ ବଗିଚାରେ ମୁଁ ବହୁତ ଗୁଡ଼ିଏ ଆଜିକାଲି ତ ହାଇବ୍ରିଡ଼ ଗଛ ଲାଗୁଛି ମୁଁ ବହୁତ ଗୁଡ଼ିଏ ଗଛ ଲଗାଇଛି ପରିବାର ଗଛ ଆଉ ଗୁଡ଼ିଏ ଲଗାଇଛି ଫୁଲ ଗଛ ଯେଉଁ ଫୁଲ ଗଛରେ କି ମୋର ନିହାତି ଫୁଲ ଦରକାର ମୁଁ ଫୁଲଟିଏ ହେଲେ ଠାକୁର ପୂଜା କରିବି ଆଉ ତା'ର ସୌନ୍ଦର୍ଯ୍ୟକୁ ବି ମୁଁ ଉପଭୋଗ କରିପାରୁଛି ଖୁସି ହୋଇପାରୁଛି ଦେଖିକିନି ବଗିଚାଟିଏ ମୁଁ ସବୁବେଳେ ପରିଷ୍କାର ଆଉ ପରିଚ୍ଛନ୍ନ ରଖିଥାଏ ମୋ ପରିବେଶ ବି ପରିଷ୍କାର ରହିବ ପରିଚ୍ଛନ୍ନ ରହିବ ସ୍ୱାସ୍ଥ୍ୟ ପାଇଁ ବି କିଏ ଲାଭଦାୟକ ମୁଁ ଅମ୍ଳଜାନ ସେଥିରୁ କିଛି ପାଇ ପାରୁଛି କେତେ ଗୁଡ଼ିଏ ଗଛ ଲଗାଇଛି ସେଥିପାଇଁ ମୁଁ ମୋ ପରିବାର ଆଉ ପରିବେଶ ଆଉ ଆଉ ମୋର ଗାଁ ଏସବୁକୁ ନେଇ ମୁଁ ମୋର ବଗିଚାରେ ଗୋଟିଏ ଅଗଣାରେ ମୁଁ ଗୋଟିଏ ବଗିଚା କରିଛି ଯେଉଁ ବାଗିଚାକୁ ଦେଖିଲେ ମୋତେ ବହୁତ ଖୁସି ଲାଗୁଛି ଆଉ ଖୁସି ହୋଇ ମୁଁ ବି ବହୁତ ତା'ର ଆନନ୍ଦ ନେଉଛି ଆଉ ଗଚ୍ ଆମର ସମସ୍ତେ ମୋର ଅଗଣାରେ ଯେମିତି ମୁଁ ଲଗାଇଛି ଅନ୍ୟମାନେ ବି ସମସ୍ତେ ସମସ୍ତଙ୍କ ଅଗଣାରେ ଗୋଟିଏ ବଗିଚା କରନ୍ତୁ ଆଉ ଲଗାନ୍ତୁ ଆଉ ମୁଁ ଯେମିତି ଯାହା ସବୁ ଉପଭୋଗ କରୁଛି ସେମାନେ ବି ସମସ୍ତେ କରନ୍ତୁ